ହଁ କିଏ କି ହଁ ଲାଗିଛି

ଓଃ ବୋଲେ ଆପଣ ଆଇଲେ କେଭେ କେନ୍ତା ଗୁଟେ ଦେଖିଥିଲି କି କେନ୍ତା କା ଓଃ ତମେ ଆମର୍ ଆମର୍ ସୁବିଧା ଆସୁବିଧା କଥା କହୁଛ ତ ହସ୍ପିଟାଲ୍ ଫ୍ୟାସିଲିଟି ହଁ ୟାହାଁ ବେଶୀ ବେଟର୍ ସିଷ୍ଟମ୍ ହେଇପାର୍ବା ଆପ ଆମର୍ କାହାର ମାଧ୍ୟମରେ ନିଆ ତାର୍ମାନେ ଆପଣଙ୍କର ଯେତେ ଯେତେଜଣ ବେମାର ଥିବା ବି ଫ୍ରି ସପ୍ଲାଏ ମେଡ଼ିସିନ୍ ହେବ ଆଉ ସାର୍ କିନ୍ କାର୍ଡ଼ଟା କହୁଛ ସରକାର୍ ଜିନ୍ କାର୍ଡ଼ମାନ ଖୋଜନ୍ତି ବିଜୁ ସ୍ୱାସ୍ଥ୍ୟ ଯୋଜନା ସେ କାର୍ଡ଼ ମାଧ୍ୟମରେ ହଁ ସେଟା ଅଛି ବୋଲେ ବହୁତ୍ ଭଲ୍ କଥା ସେ ମାଧ୍ୟମରେ ଆମର ସବୁ ଯାହା ଚିକିତ୍ସା ଯେ ସବୁ ପଇସା ବି ନାଇଁ ଲାଗେ ବିନା ମୂଲ୍ୟରେ ଆପଣ ଫ୍ରି ଚିକିତ୍ସା ପାଇପାରିବେ ମେଡ଼ିସିନ୍ ବି ନେଇପାରିବେ ଆଉ ଗୋଟେ କଥା ଆପଣ ଯେତେବେଳେ ଆପଣଙ୍କର ବି ପି ହଉ ସୁଗାର୍ ହଉ କିମ୍ୱା ଡାଇବେଟିସ୍ ହଉ ଏଇ ଜିନିଷ୍ମାନେ ପୁରା ଫ୍ରିରେ ଚେକ୍ଅପ୍ କରିପାରିବେ ତ ଆପଣଙ୍କୁ ଏବେ କେନ୍ତା କେନ୍ତା ଲାଗୁଛି ଦେଖେଇ ସାରିଲା ପରେ ହଁ ବୋଲେ ଆପଣଙ୍କର ସବୁ ରିପୋର୍ଟଟା ଯେନ୍ତା ଅଛି ସବୁ ଧରିକି ଆପଣ ପଳେଇ ଆସିବେ ଆପଣଙ୍କର ଯେନ୍ତା ହବ ଚିକିତ୍ସା ଆମେ ଚାଲୁ କର୍ମା ଦେଖିକରି ଯେତେ ଜଲ୍ଦି ହବ ଆପଣ ଆସି ଆସି ଆସି ପାରିବେ ଆସି ପଲେଇ ଆସନ୍ତୁ ଦେଖୁ ନାଇଁ ଆପଣ ଯେତେ ଜଲ୍ଦି ଆସିପାରିବେ ଆମେ ଆମର ଚିକିତ୍ସା ସେତେ ଜଲ୍ଦି ଷ୍ଟାର୍ଟ କରିପାର୍ମୁ ଆପଣ ଆପଣଙ୍କ ସାଙ୍ଗେ ଜଣେ ଧରି କି ଆ ଆସି ଥାଉନ୍ ଯେ କି ସପୋର୍ଟ କରିବ ଆପଣଙ୍କୁ କାଇଁ ଯେ କିଏ ମେଡ଼ିକାଲ୍ ପ୍ରୋବ୍ଲେମ୍ରେ କିଛି କହି ବି ନୁହେଁ କେନ୍ତା ଟାଇମ୍ରେ କ'ଣ ଲାଗ୍ବା କ'ଣ ସପୋର୍ଟ ଲାଗ୍ବା କିଅଣ ଆପଣ ଜା ହଁ ହେଇ ଟ୍ୱେଣ୍ଟିଫୋର ଆୱାର୍ ଆମର ହସ୍ପିଟାଲ୍ ଓପନ୍ ରହୁଛି ଆପଣ ଯେତେବେଳେ ଆସିବେ ମୋତେ କଲ୍ କରିବେ ମୁଇଁ ଆପଣଙ୍କୁ ଭେଟିବିଁ ଯେ ଆପଣ ଯିନ୍ ଦେଖେଇବେ ଆପଣ ଖାଲି ଯିନ୍ ଦିନ ବାହାରିବେ ସେଦିନ ବାହାରିବାର ଆଗରୁ ମୋତେ କଲ୍ କରିବେ ସାର୍ ମୁଁ ଯାଉଛେଁ ବୋଲିକରି ହେଲା ମୁଁ ସେ ସବୁ ବ୍ୟବସ୍ଥା କରି ଦେଇଥିବିଁ ଠିକ୍ ଠିକ୍ ଅଛି ଆଜ୍ଞା

ଠିକ୍ ଠିକ୍ ଅଛି ସୁବିଧା ଅସୁବିଧା ଦେଖି କରି ଫୋନ୍ କରି ସୁବିଧା ଅସୁବିଧା ଦେଖିକରି ଫୋନ୍ କରିବେ ସାର୍ ଠିକ୍ ଠିକ୍ ଅଛି ସାର୍